ଏକ ତାରିଖ ଏକ ମାସ ଦୁଇ ହଜାର ଏକ ଦୁଇ ତାରିଖ ଦୁଇ ମାସ ଦୁଇ ହଜାର ଦୁଇ ତିନ ତାରିଖ ତିନି ମାସ ଦୁଇ ହଜାର ତିନି ଚାରି ତାରିଖ ଚାରି ମାସ ଦୁଇ ହଜାର ଚାରି ପାଞ୍ଚ ତାରିଖ ପାଞ୍ଚ ମାସ ଦୁଇ ଜାଜାର ପାଞ୍ଚ